ଆମେ କୃଷି ଏବଂ କୃଷକମାନଙ୍କ ପାଇଁ ସାମୂହିକ ସମର୍ଥନ ପାଉ ଯେମିତିକି ସରକାରୀ ବେସରକାରୀ ଓ ଏନଜିଓ ତରଫରୁ ସରକାରୀ ଓ ବେସରକାରୀ ତରଫରୁ ଉତ୍ତମ କିସମର ଆମେ ବିହନ ପାଇପାରୁ ଆଉ ରାସାୟନିକ ସାରା ମଧ୍ୟ ପାଇପାରୁ ଓ ବିଭିନ୍ନ ପ୍ରକାର ଉପେଦେଶ ଉପଦେଶ ମଧ୍ୟ ପାଇଁ ପାରୁ ଯେମିତିକି ଫସଲ ଭଲ ହୋଇପାରିବ ଓ ଏନଜିଓଙ୍କ ତରଫରୁ ବିନା ମୂଲ୍ୟରେ ଆମେ ସୁଷମ କିଶମର ଶସ୍ୟ ବିହନ ମଧ୍ୟ ଆମେ ପାଇପାରୁ